ରୋଷେଇ କରିବା କେବଳ ମହିଳାମାନଙ୍କ କାମ ବୋଲି ଭାବିବା ଭୁଲ କାରଣ କେବଳ ମହିଳା ହିଁ କାହିଁକି ରୋଷେଇ କରିବ ଗୋଟେ ପୁରୁଷ ପିଲା ମଧ୍ୟ ରୋଷେଇ କରିପାରିବ ଯେତେବେଳେ ମୁଁ ଅସୁସ୍ଥ ଥାଏ କିମ୍ବା ମୁଁ କୌଣସି କାମରେ ବାହାରକୁ ଯାଏ ମୋର ସ୍ୱାମୀ ମଧ୍ୟ ରୋଷେଇ କରନ୍ତି ଏବଂ ମୋତେ ପ୍ରତ୍ୟକଟି ରୋଷେଇ କାମରେ ମଧ୍ୟ ସାହାଯ୍ୟ କରନ୍ତି କାରଣ ରୋଷେଇ କରିବା ସହଜ କାମ ନୁହଁ ରୋଷେଇ ଗୋଟେ ସ୍ତ୍ରୀ ଲୋକ ପ୍ରତ୍ୟେକ ଦିନ ଯଦି କେବଳ ରୋଷେଇ କରିବ ସିଏ ତାର ଆଉ କୌଣସି ତାର ଇଚ୍ଛାକୁ ପୂରଣ କରିପାରିବ ନାହିଁ ତେଣୁ ମିଳିମିଶି ରୋଷେଇ କରିବା ଉଚିତ୍ ରୋଷେଇ ବଡ଼ ବଡ଼ ହୋଟେଲରେ ବିଭିନ୍ନ ବିଭିନ୍ନ ରେଷ୍ଟୁରାଣ୍ଟରେ ପୁରୁଷ ପିଲାମାନେ ହିଁ ରୋଷେଇ କରୁଛନ୍ତି କାରଣ ଗୋଟିଏ ସ୍ତ୍ରୀ ଲୋକର ହିଁ ରୋଷେଇ କାମ ନୁହଁ ଏହା ଦୁଇଜଣ ମିଶିକି କରିବା ଉଚିତ୍